ଆମ ଅନୁଷ୍ଠାନରେ ମୁଁ ମୋ ବାପା ମୋ ଫ୍ୟାମିଲି ମାନେ ସମସ୍ତେ ବାହାରେ ଯାଉ ଆମେ ଯାଉଛି ସମସ୍ତେ ମିଶିକିନା ମଜା କରିକିନା ବହୁତ ମଜା ହେଉଛି ଆମ ବିଭାଘରରେ ଖାଇବା ପାଇଁ ବହୁତ କିଛି ଦିଆଯାଏ ଖାଇବା ପାଇଁ ପୁରା ଭଲ ଅଛି ସମସ୍ତେ ଯାଉଛି ଆମ ଫ୍ରେଣ୍ଡ୍ ମୋ ସମସ୍ତେ ଫ୍ରେଣ୍ଡ୍ ଆମ ଫ୍ରେଣ୍ଡ୍ ବାର୍ଥ୍ଡ଼େରେ ଯାଉଛି ସେଇଠି ବହୁତ ସାରା ଖାଇବା ପାଇଁ ଦଉଛି କେକ୍ ପେଷ୍ଟ୍ରି ସବୁକିଛି ଦେଉଛି ଖାଇବା ପାଇଁ ଭଲ ଅଛି ଆଉ ଅନୁଷ୍ଠାନ ତ ପୁରା ଭଲ ପୁରା ଆମ ଏଇଠି ଅନୁଷ୍ଠାନ ପୁରା ବେଷ୍ଟ୍ ଅଛି ଏତେ ମଜା ହେଉଛି ଆମ ଏଇଠି ପୁରା କେମିତି କହିବି ଏତେ ମଜା ହେଉଛି ଆମ ଏଇଠି ମ୍ୟାରେଜ୍ରେ ବିିବାହ ମ୍ୟାରେଜ୍ରେ ଆଉ ବଡ଼େରେ ବହୁତ ମଜା ହେଉଛି ବହୁତ ଆମେ ସମସ୍ତେ ମିଳିମିଶି ଯାଉଛି ଖାଉଛି ପିୟୁଛି ବୁଲୁଛି ସବୁ ଜାଗା ଯାଉଛି ମ୍ୟାରେଜ୍ରେ ତ ବେଶୀ ମଜା ହୁଏ ବଡ଼େରେ ବି ତ ଆଉ ବେଶୀ ମଜା ହୁଏ